ଆମର ଆଗରୁ ବହୁତ ପୁରାତନ ଯୁଗରୁ ରେଡ଼ିଓ ପ୍ରଚଳିତ ହେଉଥିଲା ଏବେ ଯୁଗ ଡେଭଲପମେଣ୍ଟ୍ କଲାଣି ଆଉ ତେଣୁ ଆସ୍ତେ ଆସ୍ତେ ଲୋକ ମୋବାଇଲ୍ ପ୍ରତି ବହୁତ ଆକୃଷ୍ଟ ହେଲେଣି ଇଣ୍ଟରନେଟ୍ ସେବା ବହୁତ ଇଏ ହେଇଛି ଆଉ ମୋବାଇଲ୍ରେ ସବୁ ଜିନିଷ ବି ଯାହା ଚାହିଁଲେ ବି ସେୟା କରି ହେଉଛି ସବୁ ନ୍ୟୁଜ୍ଠୁ ଯାହା ଦୁର୍ଘଟଣା ଯାହା ଇଏ ମୋବାଇଲ୍ରେ ଫାଷ୍ଟ ଆସୁଛି ତାପରେ ଯାହା ପାଖରେ ମୋବାଇଲ୍ ନାହିଁ ସମସ୍ତେ ଖବର କାଗଜ ପ୍ରତି ବି ଆକୃଷ୍ଟ ରହୁଛନ୍ତି ଆଉ ଅତ୍ୟଧିକ ମୋବାଇଲ୍ ବ୍ୟବହାର କରିବା ଦ୍ୱାରା ବି କିଛି ଲୋକଙ୍କର ଅସୁବିଧା ହେଉଛି ଖବର କାଗଜ ବି ଥିରୁ ବହୁତ ସମ୍ବାଦ ପ୍ରଗତିବାଦୀ ବହୁତ ବଡିଆ ବଡ଼ିଆ ନ୍ୟୁଜ୍ ଦେଉଛି ଆଉ ସେଥିରେ ସବୁ ପଢିକି ସବୁ ଜାଣି ହେଉଛି ଦୁର୍ଘଟଣା ଇଏ ଆମେ ବି ମୋବାଇଲ୍ ଦ୍ଵାରା ବି ଦୂରରେ କ'ଣ ହେଉଛି ତାହା ବି ଆମେ ଦେଖି ପାରୁଛନ୍ତି ଲାଇଭ୍ ଲାଇଭ୍ ଇଏ ହେଉଛି ଆଉ ସବୁଠୁ ସିଏ ସବୁ ମଣିଷର ଯେମିତି ପୂରା ସେଟିଙ୍ଗ୍ ହେଇକି ଲାଗିକି ରହିଛନ୍ତି